ହ୍ୟାଲୋ ଆପଣ ସ୍ଵିଗିରୁ କହୁଥିଲେ ମୁଁ ଆପଣଙ୍କୁ କ'ଣ ଅର୍ଡ଼ର କରିଥିଲି ଆପଣ କ'ଣ ଦେଇଛନ୍ତି ମୁଁ କହିଥିଲି ଭାତ ଡାଲି ମିକ୍ସଚର୍ ତରକାରୀ ଛତୁ ପନିର୍ କହିଥିଲି ଆପଣ କୋବି ତରକାରୀ ଅଲଗା ଜି ତରକାରୀ ଦେଇଛନ୍ତି ସେ ପୁଣି ଏତେ ଖାଦ୍ୟ ତେଲିଆ ହେଇଛି ଯେ ଖାଦ୍ୟ ଢାଳି ହେଇଯାଇଛି ଠିକ୍ ସେ ବି ରଖିନାହାଁନ୍ତି ଆପଣ ଖାଦ୍ୟକୁ ସବୁ ମସଲା ଦିଆ ବେଶୀ ହେଇଯାଇଛି କେଉଁ ଜିନିଷ ମୋତେ ତଟକା ଲାଗିଲାନି ଆପଣଙ୍କର କୌଣସି ଖାଦ୍ୟ ଏତେ ବି ଭଲ ଲାଗିନି ମସଲା ଅଧିକ କେଉଁଠି ତେଲ ଅଧିକ ଅଧିକ ସୁଆଦିଆ ଲାଗିଲାନି ଦୟାକରି ଭୁଲ୍ ଏମିତି ଯଦି ଯିଏ ବି ଏମିତି କରିବେନି ମୁଁ କେବେ ଅର୍ଡ଼ର କରି ଆଉ କରିବେ କି କରିବେନି ନା ଆପଣଙ୍କ ଠୁ ଆଉ ତୁମ ଦୋକାନରୁ କେବେ ଅର୍ଡ଼ର କରି କରିନାହିଁ ଠିକ୍ ଠିକ୍ ଜିନିଷ ଆଣିକି ଦେଉନ ସେଥିପାଇଁ ତ ଅସୁବିଧା ହେଉଛି ନା ସେଥିପାଇଁ ମୁଁ ଆପଣଙ୍କୁ ଦୋକାନରୁ ଆଉ କେବେ ବି ଅର୍ଡ଼ର କରିବିନି ଆପଣ ଠିକ୍ ଜିନିଷ ଦେଲେ ଆମେ କାହିଁ ଅର୍ଡ଼ର କରିବୁନି ଆପଣ ଭଲ ଜିନିଷ ଦେଇ ନାହାଁନ୍ତି ଦୟାକରି ଠିକ୍ ଜିନିଷ ଦେବାକୁ ଚେଷ୍ଟା କରନ୍ତୁ ଆପଣଙ୍କ ଜିନିଷ ମୋତେ ଭଲ ଲାଗିଲାନି ସେଥିପାଇଁ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି ଆପଣ ଯାହା ଯାହା ବି ଦେବେ ଭଲ ଖାଦ୍ୟ ଦିଅନ୍ତୁ